ଓଡ଼ିଶା ହେଉଛି ଏକ ବିଭିନ୍ନ ଭାଷାଭାଷୀର ଗନ୍ତା ଘର ଏଠାରେ ଆମ ଓଡ଼ିଶାରେ ବିଭିନ୍ନ ସ୍ଥାନ ବିଭିନ୍ନ ଭାଷାଭାଷୀର ଲୋକମାନେ ବସବାସ କରନ୍ତି ଯେମିତିକି କନ୍ଧମାଳରେ ହେଉଛି କୁଇ ଭାଷା କୋରାପୁଟରେ ହେଉଛି କୋରାପୁଟିଆ ଭାଷା ସମ୍ବଲପୁରୀ ଭାଷା ଏମିତି ବିଭିନ୍ନ ସ୍ଥାନରେ ବିଭିନ୍ନ ଭାଷାଭାଷୀ ଲୋକମାନେ ବସବାସ କରନ୍ତି ଭାଷା ଭିନ୍ନ ଭିନ୍ନ ହୋଇଥିଲେ ମଧ୍ୟ ଆମେ ଆଶା ଭିନ୍ନ ହେଲେ ମଧ୍ୟ ଆମେ ସମସ୍ତେ ଗୋଟିଏ ପ୍ରକାର ମିଶିକି ଗାଳିଥାଉ ତେଣୁ ଭାଷା ଭିନ୍ନ ହେଲେ ମଧ୍ୟ ଆମେ ବିଭିନ୍ନ ସମ୍ପର୍କ ହେଇଛି ଆଉ ଆମର ସାଂସ୍କୃତିକ କିଛି ପ୍ରଭାବ ପକାଇ ଥିନି ବାଲେଶୋରିଆ ବଙ୍ଗଳା ଇତ୍ୟାଦି ବିଭିନ୍ନ ସମ୍ବଲପୁରୀଆ ଭାଷା ସମ୍ବଲପୁରରେ ପ୍ରଚଳିତ କୋରାପୁଟିଆ ଭାଷା କୋରାପୁଟ ଆଉ କନ୍ଧମାଳପୁରୀ ଭାଷା ଏମିତି ଚାଲି ଥାଏ ଆଉ ବିଭିନ୍ନ ଲୋକମାନେ ଶୁଣିବାକୁ ଏହାକୁ ଭଲ ପାଆନ୍ତି ଭାଷା ଅନ୍ୟ ହେଲେ ବି ଆମେ ଜାତି ଆମ ସମସ୍ତଙ୍କର ଲୋକମାନଙ୍କ